ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟ ସାମାଜିକ କଲ୍ୟାଣ ବା ବିକାଶ କାର୍ଯ୍ୟ ଏବଂ ପଦକ୍ଷେପ ଗୁଡ଼ିକ ହେଲା ଶିକ୍ଷା ସ୍ୱାସ୍ଥ୍ୟ ସେବା ଦାରିଦ୍ର ହ୍ରାସ ମହିଳା ସଶକ୍ତିକରଣ ଯେଉଁଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପି ଏମ୍ ବିଦ୍ୟମାନ ବସ୍ତି ବାସିନ୍ଦାଙ୍କ ପୁର୍ନବାସ ଏମ ବି ପି ୱାଇ ଏମ ବି ପି ୱାଇ ଆଇ ଜି ଏମ୍ ଓ ପି ଅଧୀନୟରେ ବୃଦ୍ଧବସ୍ଥାନ ପେନ୍ସନ୍ ଇତ୍ୟାଦି ପ୍ରକାର ଯୋଜନା କରାଯାଇଛି ସ୍ୱାସ୍ଥ୍ୟ ପାଇଁ ହସ୍ପିଟାଲ୍ ଗୁଡ଼ିକୁ ପୁନର୍ଗଠନ କରାଯାଇଛି ଏବଂ ସେଠାରେ ଅଧିକ ଅଧିକ ସ୍ୱାସ୍ଥ୍ୟ ସେବାର ସ୍ୱାସ୍ଥ୍ୟ ସେବାର ସୁବିଧା କରାଯାଇଛି